ହେଲୋ ସାର୍ ନମସ୍କାର ନମସ୍କାର କିଏ କହୁଛ

ଆଚ୍ଛା ଆଚ୍ଛା ମୋ ଫୋନ୍ ନମ୍ୱର୍ ଆପଣଙ୍କୁ କିଏ ଦେଲା କିଏ ଦେଲା ଆଉ ମୁଁ ହେଉଛି ଉତ୍କଳ ଉତ୍କଳ ମେଲ୍ ପ୍ରେସ୍ର ମାଲିକ ଏଡିଟର୍ ଅଛି ଆଚ୍ଛା ତୁମେ କୋଉ ଏରିଆରେ ରହୁଛ ଜାମୁଝରି ଏରିଆରେ କୋଉ ଜିଲ୍ଲାରେ କୋଉ ଜିଲ୍ଲା କୋରାପୁଟ ଜିଲ୍ଲା କୋରାପୁଟ ହେଡ୍ କ୍ୱାଟର୍ ଠାରୁ କେତେ ଦୂର ଆଚ୍ଛା ସେ କୋଉ କୋଉ ବ୍ଲକ୍ରେ ଆସୁଛି କୋରାପୁଟ ବ୍ଲକ୍ରେ ଆଚ୍ଛା ସେଠି ବିଭିନ୍ନ ଘଟଣା ଦୁର୍ଘଟଣା ସବୁ ଘଟୁଛି ଆମର ତାହେଲେ ସେପଟରେ ତ କେହି ରିପୋଟର୍ ନାହାନ୍ତି ଭଲ ହେବ ତୁମେ ଯଦି ଆମ ରିପୋଟର୍ ହିସାବରେ ଜଏନ୍ କରିବ ଆମକୁ ସମ୍ବାଦ ଯୋଗେଇ ଦେବ ନିଶ୍ଚିତ ଭାବରେ ଆମେ ତୁମକୁ ଗ୍ରହଣ କରିବୁ ତୁମେ ଗ୍ରାଜୁଏସନ୍ କମ୍ଲିଟ୍ କରିଛ ତ ଗ୍ରାଜୁଏସନ୍ କମ୍ଲିଟ୍ କରିଛ ଆଁ ଆଚ୍ଛା ଆମେ ତୁମକୁ କିଛି କିଛି ପ୍ରାପ୍ୟ ଦେବୁନୁ ହେଲା ପ୍ରାପ୍ୟ ଦେବୁନୁ ଆଉ ଆମର ଯୋଉ ରିପୋଟର୍ ଆଇ ଡି କାର୍ଡ୍ ଆମେ ବର୍ଷ ବର୍ଷିକିଆ ବର୍ଷିକିଆ ଦିଆହେଉଛି ବର୍ଷକ ପରେ ଏଟା ରେନୁ ହେବ ବୁଝି ହେଲା କି ସେଥିରେ ରାଜି ତ ରାଜି ଅଛ ଆଚ୍ଛା ରିପୋଟ୍ ଲେଖିବା ପୂର୍ବରୁ ସ୍ଥାନ କାଳ ପାତ୍ର ଫଳାଫଳ ଏ ଚାରିଟା ଉପରେ ଫୋକସ୍ ଦେବାକୁ ପଡ଼ିବ କୋଉ ସ୍ଥାନରେ ଘଟଣାଟା ଘଟିଲା କୋଉ ସମୟରେ ଘଟିଲା ଟିକିଏ ପରେ ହଁ ଟ୍ରେନିଙ୍ଗ୍ ଆମର ଦିଆଯାଉଛି ଟ୍ରେନିଙ୍ଗ୍ ଆମର ଦିଆଯାଉଛି ଟ୍ରେନିଙ୍ଗ୍ ହେଲେ ଆମେ ତୁମକୁ ଡାକିବୁ ତ ଟ୍ରେନିଙ୍ଗ୍ ହେବା ପର୍ଯ୍ୟନ୍ତ ତୁମେ ମଧ୍ୟ ଆମକୁ କିଛି ରିପୋଟ୍ ପ୍ରଦାନ କରିବ ସେ ରିପୋଟ୍ କ'ଣ ଯଦି ଯେଭଳି ଭାବରେ ନେଗେଟିଭ୍ ହୋଇ ନଥିବ ପଜିଟିଭ୍ ରହିବ ଯାହା ସତ୍ୟ ଘଟଣା କୌଣସି କପୋଳ କଳ୍ପିତ ନୁହଁ ମନ ଗଢ଼ା ନୁହଁ କୌଣସି କାହାଣୀ ନୁହଁ ମନ ଗଢ଼ା ନୁହଁ ଯାହା ସତ୍ୟ ଘଟଣା ଯାହା ଦେଖିବ ତାହା ଲେଖିବ ଯାହା ଦେଖିବ ନାଁ ନାଁ ସେଥିପାଇଁ ଆମେ ଅଛୁ କିନ୍ତୁ ସତ୍ୟ ଘଟଣାଟା ଘଟଣାଟା ହଁ ଘଟଣାଟା ସତ୍ୟ ହୋଇଥିବା ଦରକାର ଆଉ ତୁମେ ମଧ୍ୟ ସଫିସିଏଣ୍ଟ୍ ପୃଫ୍ ରଖିକିରି ଆମୁକୁ ଲେଖା ଦେବ ଏ ବିନା ଏଭିଡେନ୍ସ୍ରେ ବିନା ଫଟୋରେ ବିନା ବିନା ପ୍ରମାଣରେ କୌଣସି ନିଉଜ୍ ପଠେଇବ ନାହିଁ ସେଥିପାଇଁ ତୁମେ ନିଜେ ଦାୟୀ ରହିବ ହେଲା ଆଁ ଆଉ ଯଦି ଘଟଣା ଘଟିଲା ତାର ଠିକ ପୃଫ୍ ରଖିବ ଫଟୋ ରଖିବ ଓ ସାକ୍ଷାତକାର ରଖିବ ସାକ୍ଷୀ ରଖିବ ଡକ୍ୟୁମେଣ୍ଟ୍ ରଖିବ ତା'ପରେ ନ୍ୟୁଜ୍ ପାଇଁ ଦେବ ସେଥିପାଇଁ ଆମେ ତୁମକୁ ନିଶ୍ଚିତ ଭାବରେ ଗ୍ରହଣ କରିବୁ ଆଚ୍ଛା ଆମର ଆଚ୍ଛା ଆମର ପେପର୍ ବାହାରୁଛି ସେ ଏରିଆରେ ପେପର୍ କିଛି ସେଲିଙ୍ଗ୍ ହୋଇ ପାରିବ କି ସେଥିରେ ଆପଣଙ୍କର ନେଇପାରିବ କେତେଟା ସେଲିଙ୍ଗ୍ ହୋଇ ପାରିବ କ'ଣ ପାଞ୍ଚଶହ ପେପର୍ ନାଁ ନାଁ ସମ୍ଭବପର ଆମର ବଡ଼ ବଡ଼ ଟାଉନ୍ମାନଙ୍କରେ ପାଞ୍ଚଶହ ପେପର୍ ଯାଉ ନାହିଁ ଆଉ ତୁମେ ପାଞ୍ଚଶହ ପେପର୍ ନେଇକି କେମିତି ସେଲିଙ୍ଗ୍ କରି ପାରିବ ଆଁ ଆମର ପର୍ ପର୍ ପେପର୍ ପର୍ ପେପର୍ ହେଉଛି ସାତ ଟଙ୍କା ସାତ ଟଙ୍କାରୁ ଆମେ ପାଞ୍ଚ ଟଙ୍କା ନେବୁ ତୁମକୁ ଦୁଇ ଟଙ୍କା କମିଶନ୍ ଦେବୁ ହେଲା ଏଥିରେ ରାଜି ତ ହଉ ହଉ ଥାଙ୍କ ୟୁ ହଉ